କିୃଷି ଶିଳ୍ପର ଉନ୍ନତି ପାଇଁ ବିଭିନ୍ନ ପ୍ରକାର କୀଟନାଶକ ଔଷଧ ଏବଂ ପିଡ଼ିଆ ଏବଂ ବିଭିନ୍ନ ପ୍ରକାର ମେସିନ୍ ଏବଂ ଫସଲ ନଷ୍ଟ କରୁଥିବା ପୋକମାନଙ୍କୁ ମାରିବା ପାଇଁ ଯନ୍ତ୍ର ଯେମିତିକି କୀଟନାଶକ ଔଷଧର ସ୍ପ୍ରେ କରିବା ପାଇଁ ମେସିନ୍ ଦରକାର ଏବଂ ଯାହାଦ୍ୱାରା କୀଟନାଶକ ଔଷଧ ଦ୍ୱାରା ହଁ ଫସଲ ନଷ୍ଟ କରୁଥିବା କୀଟପତଙ୍ଗ ମାନ ମରିଯିବେ ଏବଂ ଫସଲ ବହୁତ ଭଲ ଭାବରେ ଉଠିପାରିବ ଯାହାଦ୍ୱାରା ଫସଲ ଭଲ ହୋଇଥାଏ ଏବଂ କୃଷି କାର୍ଯ୍ୟର ଉନ୍ନତି ପାଇଁ ବିଭିନ୍ନ ପ୍ରକାର ଯନ୍ତ୍ର ଏବଂ କୀଟନାଶକ ଦ୍ରବ୍ୟ ଔଷଧ ପିଡ଼ିଆ ଆଦି ବିଭିନ୍ନ ପ୍ରକାର ସାର ଏବଂ ଜୈବ ଖତ ଯାହାଦ୍ୱାରା ଜିଆମାନେ ବଞ୍ଚି ରହିବେ ଜିଆମାନେ ବଞ୍ଚି ରହିବା ଦ୍ୱାରା